ମୋ ଜନ୍ମ ଦିନ ପାଇଁ ମୋ ଭାଇ ଆସି ମୋତେ କହିଥିଲେ ଯେ କି ତୁ ଜନ୍ମ ଦିନରେ କ'ଣ ଉପହାର ନବୁ ମୋର ଯେହେତୁ ବହୁତ ସାରା ବହୁତ ଡ୍ରେସ ଥିଲା ସେଥିପାଇଁ ମୋ ଭାଇଙ୍କୁ ମୁଁ ଗୋଟିଏ ଶାଢ଼ୀ ମାଗିଥିଲି ସେ ଆମ ବଡ଼ ପ୍ରଧାନ ଛକର ସବୁଠାରୁ ବଡ଼ ସୋ ସୋରୁମ କୁ ମୋତେ ନେଇଯାଇଥିଲେ କହିଥିଲେ କି ତୁ ତୋ ନିଜ ମନପସନ୍ଦର ଯେତେ ଟଙ୍କାର ହଉ ପଛେ ଗୋଟେ ଭଲ ଶାଢ଼ୀ ବାଛେ ମୁଁ ସେଇ ବଡ଼ ସୋରୁମ ରେ ଗୋଟିଏ ଭଲ ପିଙ୍କ କଲରର ଗୋଟିଏ ଶାଢ଼ୀ ବାଛିଥିଲି ତାର ଦାମ ଥିଲା ଆଠ ହଜାର ଟଙ୍କା ସେଇ ଶାଢ଼ୀଟିକୁ ମୁଁ ଘରକୁ ଆଣିଲା ପରେ ସମସ୍ତେ ମୋତେ କହିଥିଲେ କି ଶାଢ଼ୀ ଟି ବହୁତ ସୁନ୍ଦର ଲାଗୁଛି ମୁଁ ନିଜେ ଟେଲର ମଧ୍ୟ ଶିକିଛି ମୁଁ ସେଥିରେ ଆସିଥିବା ସୁନ୍ଦର ବ୍ଲାଉଜ ପିସଟିକୁ ବହୁତ ସୁନ୍ଦର ଭାବରେ ଡିଜାଇନ କରି ତାକୁ ବ୍ଲାଉଜ ତିଆରି କରି ମୁଁ ପିନ୍ଧିଥିଲି ମୋ ଜନ୍ମଦିନ ଦିନ ମୁଁ ଏହାକୁ ସକାଳୁ ଉଠି ପିନ୍ଧି ମନ୍ଦିର ଯାଇଥିଲି ମନ୍ଦିରର ଯିବା ବାଟରେ ସମସ୍ତେ ମୋ ସାଙ୍ଗ ସାଥି ଅନ୍ୟମାନେ ଭାଉଜ ମାନେ ସମସ୍ତେ ମୋତେ ପଚାରିଥିଲେ ଯେ ଏ ଶାଢ଼ୀଟି କେଉଁଠୁ ଆଣିଥିଲୁ ମୁଁ କହିଥିଲି କି ବଡ଼ ପ୍ରଧାନ ଛକରୁ ମୋ ଭାଇ ମୋତେ ଆଣିକି ଦେଇଥିଲେ ଶାଢ଼ୀଟି ଏତେ ସୁନ୍ଦର ଲାଗୁଥିଲା ଯେ ମୋ ଫୋଟ ମଧ୍ୟ ବହୁତ ଭଲ ଆସିଥିଲା ଏ ଶାଢ଼ୀଟି ମୁଁ ମୋ ଜନ୍ମଦିନରେ ଆସିଲା ପରେ କେକ କାଟିଲା ବେଳେ ବି ପିନ୍ଧିଥିଲି ଏହାକୁ ମଧ୍ୟ ମୁଁ ଏଇ ଶାଢ଼ୀଟିକି ମଧ୍ୟ ସମ ସବୁ ପାର୍ଟିକି ଗଲାବେଳେ ମୁଁ ପିନ୍ଧିକି ଯାଏ ଆଉ ମୋ ମୋ ଭଉଣୀଙ୍କ ବାହାଘର ଦିନ ବି ମୁଁ ଏଇ ଶାଢ଼ୀକି ପିନ୍ଧିଥିଲି ବାହାଘରରେ ବି ବାହା ବାହାଘରକୁ ଯେଉଁ ସା ପିନ୍ଧି ଯାଇଥିଲି ସେଠାରେ ମଧ୍ୟ ମୋତେ ସମସ୍ତେ ପଚାରିଥିଲେ କି ଏ ଶାଢ଼ୀଟି କେଉଁଠୁ ଆଣିଥିଲୁ କେତେ ଟଙ୍କା ପଡ଼ିଥିଲା ବହୁତ ବଢ଼ିଆ ଦେଖାଯାଉଛି ସେ ଶାଢ଼ୀକୁ ମୁଁ ଏବେ ପର୍ଯ୍ୟନ୍ତ ବି ସାଇତି ରଖିଛି ଆଉ ଶାଢ଼ୀଟି ବହୁତି ହି ଭଲ ଥିଲା ଆଉ ମୁଁ ସବୁବେଳେ ବି ସାଇତି କି ରଖିଥିବି